କ'ଣ ଅଟୋ ଡ୍ରାଇଭର୍ ପାଖରେ ଲାଗିଛି କି ମୁଁ ଟ୍ରେନ୍ରୁ ଆସୁଛି ଆଉ ଦଶ ପନ୍ଦର ମିନିଟ୍ ପରେ ମୁଁ ଷ୍ଟେସନ୍ରେ ପହଞ୍ଚିବି ଦୟାକରି ଆମକୁ ଟିକେ ଘରେ ନେଇ ପହଞ୍ଚେଇବେ ରାତି ଘଣ୍ଟେ ଦୁଇଟା ହେଇଗଲାଣି ତ ଘଣ୍ଟେ ଏମିତି ହେଇଗଲାଣି ଆମେ ଆଉ ଦଶ ପନ୍ଦର ମିନିଟ୍ ପରେ ପହଞ୍ଚିବୁ ଆମକୁ ଟିକେ ଘରେ ନେଇ ଛାଡ଼ି ଦେବେ ଆଜିକାଲିକା ଡ୍ରାଇଭର୍ବି ଠିକ୍ ନାହାନ୍ତି କି କେଉଁଠି ବାଟରେ ଘାଟରେ ଏମିତି ଚୋରି ଡକାଇତି ପଇସା ପତ୍ର କ'ଣ ଧରିଥିଲେ ମୋବାଇଲ୍ ଫୋବାଇଲ୍ ଏମିତି କ'ଣ ଚୋରି ହେଉଛି ଆଉ ଆପଣ ଆପଣ ଆମକୁ ଘରେ ସେହି ମାତ୍ରେ ଘରେ ପହଞ୍ଚାଇବାରୁ ବହୁତ ବହୁତ ଧନ୍ୟବାଦ ଆଉ ଆମ ଘର ତରଫରୁ ବି ଧନ୍ୟବାଦ ତୁମର ଯାହା ଯେତିକି ଭଡ଼ା ହବ ନିଅନ୍ତୁ ଭଗବାନଙ୍କୁ ପ୍ରାର୍ଥନା କରିବି ଯେ ତମେ ଭଲରେ ରହିଯାଅ ଆମଙ୍କୁ ଭଲରେ ପହଞ୍ଚାଇ ଦେବାରୁ ଧନ୍ୟବାଦ ଆଉ କେବେ ଏମିତି ଦେଖାଇଲେ